ମୁଁ ଯେଉଁ ହୋମ୍ ଥିଏଟରଟି କିଣିଛି ତା'ର ଭଲ ଗୁଣ ଗୁଡ଼ିକ ହେଲା ଏହାକୁ ମୁଁ ଠିକ ମୂଲ୍ୟରେ ପାଇଥିଲି ଏବଂ ଏଥିରେ କୌଣସି ଚଳଚିତ୍ର ବା ଅନ୍ୟ କୌଣସି ଜିନିଷ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଏବଂ ଭଲ ଲାଗୁଛି